ମୁଁ ମୋ ନିଜର ସବୁଠୁ ବଡ଼ ଶକ୍ତି ମୋ ନିଜର ପାରିଶ୍ରମିକତା ଓ ଆତ୍ମସମ୍ମାନକୁ ଭାବିଥାଏ କାରଣ ପାରିଶ୍ରମିକତା ବଳରେ ଆପଣ କିଛି ବି ଜିନିଷକୁ ଲାଭ୍ୟ କରିପାରିଥାନ୍ତି ଆଉ ଆତ୍ମସମ୍ମାନ ଯୋଗୁଁ ଆପଣଙ୍କ ସହିତ ଆପଣଙ୍କ ପ୍ରତି ସମାଜରେ ନିଶ୍ଚିତ ଭାବରେ ସମ୍ମାନ ଥାଏ ଆଉ ନିଜର ପରିଶ୍ରମ ଯୋଗୁଁ ଆପଣ କିଛି ବି ଅସାଧୁ ଜିନିଷକୁ ସାଧ୍ୟ କରିପାରିଥାନ୍ତି ଆପଣ ଯାହା ବି ନିଜ ନିଷ୍ଠାର ସହିତ କରନ୍ତି ସେଇଟା ଆପଣ ପ୍ରାପ୍ୟ କରିପାରିବେ ଆଉ ଆମର ନିଜର ଦୁର୍ବଳତା କୁ ଭାବିକି ଲୋକମାନଙ୍କ ଉପରେ ସହଜରେ ବିଶ୍ୱାସ କରିବାଟାକୁ ଲୋକମାନଙ୍କ ଉପରେ ସହଜରେ ବିଶ୍ୱାସ କରିବା ଯୋଗୁଁ ସେମାନେ ଧୋକା ବି ଦେଇପାରନ୍ତି ଆଉ କିଛି ଲୋକ ସେଇଟାକୁ ମୂଲ୍ୟବୋଧ କରନ୍ତି ନାହିଁ ତେଣୁ ଆପଣ ଯେତେ ବି ବିଶ୍ୱାସ କରିଥାନ୍ତୁ ସେ ଆପଣଙ୍କର ବିଶ୍ୱାସରେ ବିଷ ଦେଇପାରିବେ